ଓ ରୋଷେଇ କରିବା ଆଉ ରୋଷେଇ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ମୁଁ ପରିବାକୁ କାଟେ ତା'ପରେ ତା'ପରେ ଯେଉଁ ତରକାରୀ କରେ ତା ପାଇଁ ଯେଉଁ ପ୍ରକାରର ମସଲା ଦରକାର ହୁଏ ତାହାକୁ ପ୍ରସ୍ତୁତ କରେ ରସୁଣ ଅଦା ଛଡ଼େଇ ତାକୁ ମସଲାକୁ ବାଟି ତାକୁ ମସଲା ପ୍ରସ୍ତୁତ କରେ ତା'ପରେ କଢ଼େଇ ଆଣେ ତା'ପରେ ତେଲ ପକାଏ ତା'ପରେ ପିଆଜ ପକାଏ ତା'ପରେ ପରିବାକୁ ପକାଇ